ଆମ ଜିଲ୍ଲାର ପ୍ରସିଦ୍ଧ ଗୋଷ୍ଠୀ କାର୍ଯ୍ୟକ୍ରମ ଗୁଡ଼ିିକୁ କୁମାରପୂର୍ଣ୍ଣିମା ନୂଆଖାଇ ରଜ ଯେହେତୁ ପାଳନ କରାଯାଏ ଯେମିତିକି ନୂଆଖାଇ ପିଠା ବା ଖିରୀ ଯାଉ ନୂଆ ନୂଆ ଜିନିଷ ଗୁଡ଼ାକ ବନାହଏଁ ସେଥିପାଇଁ ନୂଆ ଲୁଗାପଟା ଇତ୍ୟାଦି ଜିନିଷ ଗୁଡ଼ିକୁ ଆମେ ବ୍ୟବହାର କରୁ